ହଁ ମୁଁ ପଶୁ ମାନଙ୍କର ଯତ୍ନ ନେଉଛି ପଶୁ ମାନଙ୍କ ପାଇଁ ଗୋଟେ ଲୋକବି ରଖିଛି ପଶୁ ଗାଈ କି ରଖିକି ତାଙ୍କ ଗୁହାଳର ଗୁହାଳରେ ଜଣେ ନ ରହିଲେ ମୁଁ ତ ଏକା କରିପାରିବିନି ନାଁ ତାଙ୍କର ସଫାସୁତୁରା କରାହେବ ତାଙ୍କୁ ଖାଇବାକୁ ଦିଆଯିବ ଠିକ ଟାଇମ୍ରେ ତାଙ୍କ ଗାଧୁଆ ପାଧୁଆ ତାଙ୍କର କରାଯିବ ଚାଙ୍କୁ ତା ପାଇଁ ଜଣେ ରହିଛି ଆଉ ହେଲା ଆମର ମାଛ ମୁଁ ଆକ୍ଵାରିୟମ୍ଟେ ରଖିଛି ଆକ୍ଵାରିୟମ୍ରେ ସେ ମାଛ ଗୁଡ଼ିକ ସପ୍ତାହକୁ ଦୁଇ ଥର ଥରେ ଲେଖାଏଁ ସଫା କରଯାଉଛି ସେ ଲୋକଟି ରହିଛି ସେ ଲୋକ ତାର ତାକୁ ସଫା କରିବ ତାକୁ ଖାଇବାକୁ ଦେବ ସିଏ ରଖା ହେଇଛି ଆଉ ତା'ପରେ ପରେ ମୁଁ ଗୋଟେ ଦୁଇଟା ତିନ୍ଟା ଖଣ୍ଡ ମିଟୁ ରଖିଛି ମିଟୁର ସବୁଦିନ ସକାଳ ହେବ ତାକୁ କାଢ଼ିକି ତାର ସବୁ ଖାଇବା ଜିନିଷ ସବୁ ପଡ଼ିଥିବ ତାକୁ ସବୁ ବାହାର କରାଯିବ ବାହାର କରାଯାଇକି ତାକୁ ସବୁ ସଫାକରିକି ତାକୁ ଖାଇବାକୁ ଦିଆହବ ଗାଧୋଇ ଦେବ ସେ ସେଗୁଡ଼ାକ ତାର ପରିଷ୍କାର ପରିଚ୍ଛନ୍ନ ସିଏ କରିବ କରିକି ତାଙ୍କୁ ସେ ସବୁ କିଏ କରିବ ତା'ପରେ ଆମର ହେଲା ଗାଈ ତାକୁ ମାଛ କେମିତି କ'ଣ ସିଏ ତାର ବୁଝି ମୁଁ ତାକୁ ସେଗୁଡ଼ାକ ସବୁ କରି ପାରିବିନି ଆଉ ଘର ଘରଟା ତାଙ୍କ ପାଇଁ ରଖା ହେଇଛି ଆଉ ଘରଟା ମାନେ ରଖିକି ତାକୁ ସଫାସୁତୁରା କରିବ ଆଉ ଏ ଗୁଡ଼ା ସବୁ ପରିଷ୍କାର ପରିଚ୍ଛନ୍ନ ରଖିକି ରଖନ୍ତି ଆଉ